ଆମ ଗାଁ'ରେ ଜଳ ସୁବିଧା ନାହିଁ କି ସେଠାରେ ବି ନାହିଁ ପାଇପ୍ ପଡ଼ିଛି କିନ୍ତୁ ପାଣି ନାହିଁ ଜଳ ସହିତ ଜମି ହେଉଛି ଧାନ ଆମର ସବୁଠୁ ଉପଲବ୍ଧ ଧାନ ଆମର ପାଣିର ସୁବିଧା ନାହିଁ କି ଇଏ ନାହିଁ ଆମେ ଧାନ ହୁଏ ପାଣିର ସୁବିଧା ଆମର ଆମର ଆମ ଗାଁ'ରେ କୌଣସି ନାହିଁ ପାଣିର ସୁବିଧା ବର୍ଷା ପାଣିକି ଆମେ ଅନେଇ ଥାଉ